ଜିଲ୍ଲାରେ ପିଲାମାନେ ଶିକ୍ଷା କରୁଛନ୍ତି ବାପା ମା'ମାନେ ପିଲାମାନଙ୍କୁ ବହୁତ ଶିକ୍ଷା ପାଇଁ ଗୁରୁତ୍ୱ ଦେଇଛନ୍ତି ଯେ ଆମ ପିଲାଟି ବ ଆଗକୁ ବଢ଼ୁ କିପରି ପାଠ ଭଲ ପଢ଼ି ପାଠ ପଢ଼ା ପଢ଼ି ଜ୍ଞାନ ଅର୍ଜନ କରୁ ଭଲ ଚାକିରିଟିଏ କରୁ କିନ୍ତୁ ଆଜିକାଲି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରିଟିଏ ମିଳୁନାହିଁ ସେମାନଙ୍କ ବ୍ୟସ୍ତତା ହୋଇପାରିଛି ଚାକିରି ମିଳିଲେ ଦରମା କମ୍ ସେତିକି ଦରମାରେ ପିଲା ସଂସାର ପୋଷିବାକୁ ପୋଷିବା ପାଇଁ ଯୋଗ୍ୟତା ନାହାଁନ୍ତି ଯୋଗ୍ୟତା ନୁହଁନ୍ତି ସେଥିପାଇଁ ଯୁବ ସମାଜ ବେକାର ସରକାରଙ୍କ ପାଖରେ ଯେତେ ଦାବି ମଧ୍ୟ କଲେ ସୁଫଳ ନାହିଁ ସଫଳ ନାହିଁ କି ସୁଫଳ ବି ନାହିଁ ଯୁବକମାନେ ବାପା ମା'ଙ୍କର ପଇସା ଟଙ୍କା ସବୁ ସରେଇଲେ ଏବେ ବେକାର ସେମାନେ କେମିତି ଚଳିବେ ସରକାର ଟିକିଏ ଏ ପ୍ରତି ଦୃଷ୍ଟି ଦେଲେ ବହୁତ ଭଲ ସମାଜ ଆଗେଇ ଥାଆନ୍ତା ବା ଆଗେଇ ଯାଆନ୍ତା ହେଉଛି ମଧ୍ୟ ଚାକିରିଟିଏ ମିଳିନାହିଁ ଚାକିରି ଯଦି ମିଳିଲା ଦରମା କମ୍ ସେତିକି ଦରମାରେ ଗୋଟେ ଲୋକ କେମିତି ତା' ଘର ଚଳେଇବ ଏଇଟା ହେଉଛି ସମ୍ମୁଖୀନ ହେଉଥିବା ମୁଖ୍ୟ